ହଁ ଆମେ ପାଞ୍ଚ ଭଉଣୀ ସମସ୍ତଙ୍କଠାରୁ ମୁଁ ସାନ ହେଲେ ସମସ୍ତଙ୍କଠାରୁ ଟିକିଏ ଅଲଗା ବହୁତ ଭିନ୍ନ ତେଣୁ ସେମାନେ ବହୁତ ଶାନ୍ତ ମୁଁ ଏତେ ଶାନ୍ତ ନୁହଁ ମୁଁ ଟିକିଏ ରାଗି ମୋତେ ଯାହା କୁହନ୍ତି ମୁଁ ଟିକିଏ ଚିଡ଼ି ଚିଡ଼ି ହୋଇଯାଏ ଏତେଟା କଥାଟା ଶୁଣେନା ସେମାନେ କିନ୍ତୁ ସବୁ ବୁଝିପାରନ୍ତି କିଛି କୁହନ୍ତିନି ଏ ଭଳିଆ ସବୁ ଆମର ଆଉ